ନମସ୍କାର ବସନ୍ତୁ ହଁ ମୁଁ ଡାକିଥିଲି ଏବର୍ଷ କେମିତି କରିବା ମୁଁ ଭାବୁଛି ଆମର ଯେଉଁ

ସରପଞ୍ଚ ଅଛନ୍ତି ଭାବୁଛି ସରପଞ୍ଚ ଯେଉଁ ଅଛନ୍ତି ୱାର୍ଡ଼ ମେମ୍ବର୍ ଅଛନ୍ତି ଆଉ ଯେଉଁମାନେ ଭଲ ଭଲ ବୁଦ୍ଧିଜୀବୀ ଅଛନ୍ତି ଗାଁର ସେମାନଙ୍କୁ ଡାକିକି ଫଙ୍କସନ୍ଟା କରିବା ସେଥିରେ କିଛି ରଖି ମୁଁ ଭାବୁଛି ବରା ଆଳୁଚପ୍ ନ କରିକି ସେଇଟା ଟିକେ ତେଲ ଜାତୀୟ ଖାଦ୍ୟ ହେଉଛି ତାଙ୍କ ପାଇଁ ସ୍ନାକ୍ସ ଟିକେ କରିଦେବା ବିସ୍କୁଟ୍ ଟିକେ ଯେଉଁ କାଜୁ ଟିକେ ଡ୍ରାଏ ଫ୍ରୁଟ୍ ଟିକେ ଆଣିକି ଏସବୁ କରେ ଆଉ କିଛି ପ୍ୟାରେଣ୍ଟସ୍ ବାପା ମାଆଙ୍କୁ ବି ଡାକିବା ହଁ ମୁଁ ଭାବୁଛି ଯେଉଁ ଡ୍ରେସ୍ ବଣ୍ଟା ହୁଏ ଯେଉଁ ବଣ୍ଟା ହୁଏ ସେଦିନ ସେଇ ଡ୍ରେସ୍ ଗୁଡ଼ା ବାଣ୍ଟି ଦେବା

ଆଜ୍ଞା ପର୍ କ୍ଲାସ୍ରେ ଜଣେ ଦୁଇଜଣ ମନିଟର୍ ରଖିଦେବା କ୍ଳାସ୍ ୱାଇଜ୍ ଗ୍ରୁପ୍ ଗ୍ରୁପ୍ କରିଦେବା ବୋଧେ ଭାବୁଛି ଠିକ୍ ହବ କ୍ଳାସ୍ ୱାଇଜ୍ ଗ୍ରୁପ୍ କରିଦେଲେ ଆଉ କିଏ ଦାୟିତ୍ୱ ସବୁ ନବ କେଉଁଠୁ ଫୁଲ ଆସିବ କି ଟିଫିନ୍ ଆସିବ ଆଉ ମହାପୁରୁଷଙ୍କ ଫଟୋ ସବୁ ଆସିବ ମୁଖ୍ୟ ଅତିଥି କାହାକୁ ରଖିବା କିଏ ସ୍ପିଚ୍ ଦେବେ ତାଙ୍କୁ ଏମ୍ ଏଲ୍ ଏ ସାର୍ଙ୍କୁ ସେଦିନ ଟାଇମ୍ ହବ ତ କାରଣ ସେ ପଲିଟିସିଆନ୍ ତାଙ୍କର ବହୁତ ସାରା ପ୍ରୋଗ୍ରାମ୍ ଥିବ ତାଙ୍କୁ ଆମ ଆଗ ତାଙ୍କୁ ଆମେ ଆମେ ତାଙ୍କୁ ଆଗୁଆ ଇନଫର୍ମ କରିବା ପାଇଁ ପଡ଼ିବ ମିନିମମ୍ ତ ଆଠ ଦିନ ଆଗରୁ ସାର୍ଙ୍କୁ ଇନଫର୍ମ କରିବା ପାଇଁ ପଡ଼ିବ ଯେ ସାର୍ ଆମେ ଏମିତି ଗୋଟେ ପ୍ରୋଗ୍ରାମ୍ କରୁଛୁ କିଛି ପ୍ୟାରେଣ୍ଟସ୍କୁ ଡାକିକି ବି ତା'ପୂର୍ବରୁ ମିଟିଂ କରିବା ପାଇଁ ପଡ଼ିବ ତାଙ୍କୁ କହିବା ପାଇଁ ପଡ଼ିବ ଯେ ଆମେ ଗୋଟେ ପ୍ରୋଗ୍ରାମ୍ ଏମିତି କରୁଛୁ ଯେଉଁଥିରେ ଆପଣମାନେ ଆସିବେ ଡିବେଟ୍ ଟାଇପ୍ର ହବ ପିଲାମାନେ ସେମାନଙ୍କର ସ୍କିଲ୍ଟା ଡେଭଲପ୍ ହବ କିଏ ନାଚିବା କିଏ ଗୀତ ଗାଇବ କିଏ ଡିବେଟ୍ ଦବ କିଏ ଡ୍ରଇଂ କରିବ ଯାହାର ଯାହା ସ୍କିଲ୍ ଅଛି ସେଇଠୁ ଗୋଟେ ଛୋଟ ପ୍ରାଇଜ୍ ଟାଇପ୍ର ଗୋଟେ କରିବା ଯେଉଁଥିରେ ପିଲା ମୋଟିଭେଟ୍ ହେବେ ପ୍ୟାରେଣ୍ଟସ୍ ବି ଟିକେ ଖୁସି ହେବେ ଗୋଟେ ଦିନରେ ସେଲିବ୍ରେସନ୍ ହବ ଆଉ ହଉ ଦିଦି ମୋର ଏବେ କ୍ଳାସ୍ ଟାଇମ୍ ହେଲାଣି ମୁଁ ଯାଉଛି ପରେ କଥା ହବା ଆଉ